ମୁଁ ରୋଷେଇ କରିବାକୁ ବହୁତ ଭଲପାଏ ସେଥିପାଇଁ ମୁଁ ନିଜେ ରୋଷେଇ କରେ ନିଜେ ଖାଏ ଏବଂ ଅନ୍ୟ ମାନଙ୍କୁ ଖାଇବାକୁ ଦିଏ ଗୋଟେ ଦିନ ମୁଁ ଚୁଲିରେ ଭାତ ବସେଇଥିବା ବେଳେ ଭାତରୁ ପେଜ ଗାଳିଲା ବେଳେ ମୋର ଗୋଡ଼ରେ ପେଜ ପଡ଼ି ଗୋଡ଼ଟି

ଚାହା ବସେଇବା ବେଳେ ମୋର ଅନ୍ୟମନସ୍କତା ଯୋଗୁଁ ମୁଁ ଗ୍ୟାସକୁ ବନ୍ଦ କରିବାକୁ ଭୁଲିଯାଇଥିଲି

ଦେହରେ ଲଗେଇବା ଏବଂ ଖାଇବା ଫଳରେ ମୋର କ୍ଷତ ସ୍ଥାନ ସବୁ ଭଲ ହୋଇଯାଇଥିଲା